ଆଜ୍ଞା ଆପଣ ମାଛ ଦୋକାନରୁ କହୁଛନ୍ତି ତ ହଁ ମୁଁ ସବୁଦିନ ଆପଣଙ୍କ ପାଖରୁ ମାଛ ଆଣେ କିନ୍ତୁ ଆପଣଙ୍କର ଯେଉଁ ମାଛ ଅଛି ଆଜି ମଧ୍ୟାହ୍ନ ଭୋଜନ ପାଇଁ ଆମ ଘରକୁ କିଛି ଲୋକ ଆସୁଛନ୍ତି ଆମ ନିଜ ଘରେ ଆଜି ମଧ୍ୟାହ୍ନ ଭୋଜନ ହେବ ଭଲ ମାଛ ଦେଶୀ ମାଛ କଣ କଣ ଅଛି ଆଛା ଭଲ ସ୍ଵାଦିଷ୍ଟ ମାଛ କଣ ଲାଗିବ ମାଛ ଭିତରେ କଣ ଭଲ ଲାଗେ ମାଛ ଟା ନା ଚିଙ୍ଗୁଡ଼ି ତ ଆମ ଘରେ ଟିକେ କେହି ଖାଇବାକୁ ବେଶି ଭଲ ପାଆନ୍ତିନି କିନ୍ତୁ ମାଛଟା ଉପରେ କଣ ଅଛି ଛୋଟ ମାଛ କିଛି ନେଇଯିବି ଆଉ ବଡ଼ ମାଛ କିଛି ନେଇଯିବି କୁହନ୍ତୁ କଣ ବଡ଼ ମାଛ ଉପରେ କଣ ନେଲେ ଭଲ ହେବ ଓହୋ ଆଉ ଇଏ ଛୋଟ ମାଛ କଣ ଅଛି

ମୁଁ ଛୋଟ ମାଛରୁ କିଛି ନେଇଥାନ୍ତି ଆଉ ବଡ଼ ମାଛରୁ କିଛି ନେଇଥାନ୍ତି ଯେଉଁଟା କି ଖାଇବା ପାଇଁ ଟିକେ ଭଲ ଲାଗିଥାଆନ୍ତା କଣ୍ଟା ବେଶି ମାଛ ଦରକାର ନାହିଁ ଯେଉଁଟା କି କଣ୍ଟା ମାଛ ନେଲା ବେଳେ କଣ୍ଟା ମାଛ ନେଲେ ସେଇଟା ଟିକେ ବହୁତ ଖରାପ ଲାଗିବ ସେଇଥିପାଇଁ ଛୋଟ ପିଲା ବି ଅଛନ୍ତି ନା ଖାଇ ପାରିବେନି ସେହି ମାଛଟା ଆଛା ଦାମ୍ ମାଛର ଆଜି କେମିତି କଣ ଅଛି ସବୁଦିନ ଭଳିଆ ଅଛି ନା ଆଉ କିଛି ଅଛି ଆଜ୍ଞା ହଉ ଠିକ୍ ଅଛି ଟିକେ ଭଲ ମାଛ ଟିକେ ବାଛିକି ରଖିଥାନ୍ତୁ ମୁଁ ଗଲେ ଆଣିବି ଆଉ ଦୁଇ କେଜି ଖଣ୍ଡେ ରଖିଥାଆନ୍ତୁ ଆପଣ ଆପଣ ଆଗରୁ ଟିକେ ରଖି ଦେଇଥାନ୍ତୁ ମୋର ଟିକେ ଘରେ କାମ ଅଛି ମୁଁ ସାରିକି ଯାଉଛି ହଁ ଛୋଟ ମାଛ କେଜିଏ ଖଣ୍ଡେ ରଖିଥାନ୍ତୁ ବଡ଼ ମାଛ ଦୁଇ କେଜି ଖଣ୍ଡେ ରଖିଥାନ୍ତୁ ହଁ ହଁ ହଁ ବାରଟା ଭିତରେ ତା ଆଗରୁ ମୁଁ ଯାଇକି ପହଞ୍ଚିପାରେ